ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ଫେସବୁକ୍ ଇଷ୍ଟାଗ୍ରାମ ୟୋନୋ ଏସ୍ ବି ଆଇ ଜେମିନି ହଟ୍ଷ୍ଟାର୍ ଏହିସବୁ ଗୁଡ଼ିକ ବ୍ୟବହାର କରାଯାଉଛି ଏଥିରେ ବିଭିନ୍ନ ପ୍ରକାର ପୋଷ୍ଟ ଭିଡ଼ିଓ ଗୁଡ଼ିକ ଛାଡ଼ୁଛନ୍ତି ଛୋଟରୁ ବଡ଼ ପର୍ଯ୍ୟନ୍ତ ଏହି ଆପ୍ସ ଗୁଡ଼ିକ ବ୍ୟବହାର କରୁଛନ୍ତି ଏବଂ ଅନେକ ପ୍ରକାର ଜିନିଷ ମଧ୍ୟ ଦେଖିବାକୁ ମିଳିଥାଏ ଏହି ଆପ୍ ଗୁଡ଼ିକରେ ସେଥିପାଇଁ ସ୍ମାର୍ଟଫୋନ୍ର ବ୍ୟବହାର କରୁଛନ୍ତି ଏଥିରେ ଫାଇଦା ବି କ୍ଷତିକାରକ ରହିଛି କାହିଁକିନା ଏହି ସ୍ମାର୍ଟଫୋନ୍ରେ ପିଲାମାନେ ବିଭିନ୍ନ ପ୍ରକାର ଆପ୍ସ କାଢ଼ି ଦେଖିବାକୁ ନିଜର ଲାଇଫ୍ ଗୁଡ଼ିକ ଖରାପ ହୋଇଯାଇପାରେ ତେଣୁକରି ଏହି ବିଭିନ୍ନ ପ୍ରକାର ଆପ୍ସ ଗୁଡ଼ିକ ବ୍ୟବହାର ଥିବା ଯୋଗୁଁ ସମସ୍ତ ପ୍ରକାର କ୍ଷତିକାରକ ଅଟେ ସେଥିପାଇଁ ନିଜକୁ ସତର୍କ ରହିବା ନିହାତି ଆବଶ୍ୟକ ଏଥିରେ ଛୋଟ ପିଲାମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ପାଠ ପଢ଼ାରେ ମନ ଆଉ ଧ୍ୟାନ ଦେଉନାହାନ୍ତି କାହିଁକିନା ସେ ଫୋନ୍ରେ ବିଜି ରହିଯାଉଛନ୍ତି ଆଜିକାଲି ଏହିସବୁ ସ୍ମାର୍ଟଫୋନ୍ ବ୍ୟବହାର ହେଉଥିବାରୁ ସବୁ ଛୋଟରୁ ବଡ଼ ପିଲାମାନେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖୁଛନ୍ତି ବିଭିନ୍ନ ପ୍ରକାର ଆପ୍ ଚଲାଉଛନ୍ତି ସେଥିମଧ୍ୟରେ ବିଭିନ୍ନ ପ୍ରକାର ଭିଡ଼ିଓ ଗୁଡ଼ିକ ଖରାପ ଜିନିଷ ଗୁଡ଼ିକ ଦେଖିବାକୁ ମିଳୁଛି